ହ୍ୟାଲୋ ଆଜ୍ଞା ନମସ୍କାର ମୁଁ ଆପଣଙ୍କ ବ୍ୟାଙ୍କ୍ ରୁ ଜଣେ ଗ୍ରାହକ କହୁଥିଲି ଯେ ଆପଣଙ୍କ ବ୍ୟାଙ୍କ୍ ରେ ବର୍ତ୍ତମାନ କ'ଣ କ'ଣ ଋଣ ର ସୁବିଧା ଅଛି ମୋତେ ଟିକିଏ କହିବେକି ଆଜ୍ଞା

ଆଚ୍ଛା ଏଇ ଯେଉଁ ଋଣ ବିଷୟରେ ଆପଣ ଯେଉଁ କହିଲେ ଏଇ ଋଣ ମାନଙ୍କ ଭିତରେ କେଉଁଥିରେ କମ ସୁଧରେ ଆପଣ ଦେଇପାରିବେ ଋଣ ଆଜ୍ଞା ମୁଁ ଏଇ ସେହି ଚାଷ ଋଣ କରିବା ପାଇଁ ଚାହୁଁଛି ସେଥିପାଇଁ କ'ଣ ଦରକାର ଠିକ୍ ଅଛି ଆଜ୍ଞା ମୁଁ ଆପଣଙ୍କୁ ଜମିର ପଟ୍ଟା ପ୍ୟାନ୍ କାର୍ଡ଼ ଆଧାର କାର୍ଡ଼ ଇତ୍ୟାଦି ନେଇକି ଆପଣଙ୍କୁ ଦେଖା କରିବି ସୋମବାର ଦିନ ଆଜ୍ଞା ଆଉ କେତେ ଟଙ୍କା ଆଉ ଘର ପାଇଁ ମଧ୍ୟ ଋଣ ନେବା ପାଇଁ କ'ଣ କେମିତି କେତେ ଟଙ୍କା ଆପଣ ସୁଧ ଆକାରରେ ନେଉଛନ୍ତି ଆଜ୍ଞା ଠିକ୍ ଅଛି ଆଜ୍ଞା ଧନ୍ୟବାଦ ଆଜ୍ଞା ମୁଁ ସୋମବାର ଦିନ ଆପଣଙ୍କୁ ଦେଖା କରିବି ଆଉ ସୁନା ଋଣ ପାଇଁ କ'ଣ କେମିତି କ'ଣ ନେଉଛନ୍ତି ସୁନା ଋଣ କେତେ ସୁଧ ନେଉଛନ୍ତି ଆଉ ପାଠପଢ଼ା ଆଉ ଗୋଟିଏ ଭରି ସୁନା ପାଇଁ ଆପଣ କେତେ ଟଙ୍କା ନେଉଛନ୍ତି ସୁଧ ଗୋଟିଏ ଭରି ସୁନାରେ ଆପଣ କେତେ ଟଙ୍କା ଦିଅନ୍ତି ସୁନା ଋଣ ହଁ ହଁ ଆଜ୍ଞା ଆଜ୍ଞା ଆଉ ଛେଳି ପାଇଁ କେତେ ଟଙ୍କା ଦେଉଛନ୍ତି ହଁ ହଁ ଆଉ କୁକୁଡ଼ା ଚାଷ ପାଇଁ ହଁ ହଁ ଆଉ ଗାଈ ପାଇଁ ଏଥିମଧ୍ୟରୁ ଛାଡ଼ କେତେ ରହୁଛି ଆଉ ସୁଝିବୁ କେତେ ଦୋକାନ ଋଣ ଦିଆଯାଉଛି କି ମିଠା ମିଠା ଦୋକାନିଙ୍କ ପାଇଁ କେତେ ଟଙ୍କା ଋଣ ଦେଉଛନ୍ତି ଆଉ ଦୋକାନମାନଙ୍କ ପାଇଁ କେତେ ଋଣ ଦେଉଛନ୍ତି ଆଜ୍ଞା ଆଜ୍ଞା ଆଚ୍ଛା ହେଉ ଠିକ୍ ଅଛି ମୁଁ ଆପଣଙ୍କୁ ସୋମବାର ଦିନ ଯାଇ ଦେଖା କରିବି ଧନ୍ୟବାଦ ଆଜ୍ଞା ନମସ୍କାର ଆଜ୍ଞା